ମେଳା ଆମର ବହୁତ ପ୍ରକାରର ହୋଇଥାଏ ସେଥି ମଧ୍ୟରୁ ପଣାସଂକ୍ରାନ୍ତି କୁ ଆମର ଏଠି ବଡ଼ ମେଳା ବୋଲି ଆମେ କହିଥାଉ ଯାହା ବୈଶାଖ ମାସର ପ୍ରଥମ ଦିନ ଓ ପଣାସଂକ୍ରାନ୍ତି ହୋଇଥାଏ ସେହି ସଂକ୍ରାନ୍ତି ଦିନ ଆମ ଗାଁ ଠାରୁ ଦୁଇ କିଲୋମିଟର୍ ଦୂରରେ ଏକ ଗାଁ ଅଛି ଯାହାର ନାଁ ବଇଞ୍ଚା ସେଇ ଗାଁରେ ଗୋଟେ ମେଳା ବସେ ସେଇଟା ଆମର ସବୁଠୁ ବଡ଼ ମେଳା ଯାହାକି ସେହି ମେଳାରେ ଆମ ମାନଙ୍କୁ ବିଭିନ୍ନ ପ୍ରକାରର ଜିନିଷ ଉଁ କିଣିଥାଉ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ଜିନିଷ ଦୋକାନୀ ମାନେ ନେଇକି ନେଇଥାନ୍ତି ଯେଉଁ ଦୋକାନୀ ମାନେ ବହୁ ଦୂର ଦୁରନ୍ତରୁ ଆସିଥାନ୍ତି ଏବଂ ସେମାନେ ସେଠାରେ ବିକ୍ରୀ କରିଥାନ୍ତି ଆମେ ମାନେ ମେଳା ଦେଖିବା ପାଇଁ ଯାଉ ବିଭିନ୍ନ ବିଭିନ୍ନ ବିଭିନ୍ନ ଗାଁରୁ ଲୋକମାନେ ସେହି ମେଳାରେ ଯୋଗ ଦିଅନ୍ତି ଏବଂ ବିଭିନ୍ନ ପ୍ରକାରର ଜିନିଷ କିଣି ଥାଉ ଜିନଷପତ୍ର କି ଉଁ ଘରର ଆବଶ୍ୟକ ଉପକରଣ ମାନ ସେଠାରେ ବିକ୍ରି ହେଉଥାଏ ଆମେମାନେ ସବୁ କିଣିଥାଉ ଆମେ ଯାହାକି ଘରରେ ଆମେ ରୋଷେଇ କରିବା ପାଇଁ ଚଟୁ ହାଣ୍ଡି ଏମିତି ହାଣ୍ଡି କଢେଇ ବାସନାକୁସନ ଡ୍ରେସ୍ ପତ୍ର ଏମିତି ବିଭିନ୍ନ ପ୍ରକାରର ଜିନିଷ ଆମେ ମେଳାରୁ କିଣିଥାଉ ଆଉ ସ୍ତ୍ରୀ ଲୋକମାନେ ଶାଢ଼ୀ କିଣି ଥାନ୍ତି ପିଲାମାନେ ଯେମତି ଏ ଡ୍ରେସ୍ ପତ୍ର କିଣି ଥାନ୍ତି ଲୋକମାନେ ସେମାନଙ୍କର ଜିନଷପତ୍ର ସବୁ କିଣିଥାନ୍ତି ଛୋଟଛୋଟ ପିଲା ମାନେ ଖେଳନା କିଣିଥାନ୍ତି ବିଭିନ୍ନ ପ୍ରକାରର ଜିନିଷ ସେହି ମେଳାରୁ ଆମେ ମାନେ କିଣିଥାଉ ସେହି ମେଳାକୁ ବହୁତ ଲୋକ ବହୁତ ସଂଖ୍ୟାରେ ସେ ମେଳାରେ ଯୋଗ ଦିଅନ୍ତି ବହୁତ ଭିଡ଼ ହୁଏ ବହୁତ ଲୋକ ଯେହେତୁ ଗ୍ରାମଞ୍ଚଳର ମେଳା ନା ଗ୍ରାମଞ୍ଚଳରେ ବୋ ଯେତେ ଗ୍ରାମ ଅଛି ପାଖପାଖି ଗ୍ରାମ ସବୁ ଗ୍ରାମର ଲୋକ ସେଇ ମେଳାରେ ଯୋଗ ଦିଅନ୍ତି ଆମେମାନେ ବହୁତ ବଡ଼ ମେଳା ସେଇ ମେଳାରେ ସମସ୍ତେ ସମସ୍ତେ ଘରର ଲୋକମାନେ ସମସ୍ତେ ମାନେ ସେଇ ମେଳାରେ ଯୋଗ ଦିଅନ୍ତି ମେଳା ଦେଖିବା ପାଇଁ ବହୁତ ଲୋକ ସେଠାକୁ ଆସନ୍ତି ବିଭିନ୍ନ ପ୍ରକାର ଜିନିଷପତ୍ର କିଣି ଘରକୁ ଖୁସି ମନରେ ଫେରନ୍ତି ବିଭିନ୍ନ ପ୍ରକାରର ଖାଇବାର ଜିନିଷ ମଧ୍ୟ ସେଠାରେ ବିକ୍ରି ହୋଇଥାଏ ଚାଉମିନ୍ ଚାଟ୍ ବାଦାମ ଉଁ ଛୋଲା ବିଭିନ୍ନ ପ୍ରକାରର ସେମାନେ ସେଠାରେ ବିକ୍ରି କରନ୍ତି ଆମେ ମାନେ ସମସ୍ତେ ସେଇଟାକୁ ଖାଇ ଘରକୁ ଫେରିଥାଉ ଆମେ ଘରକୁ ମଧ୍ୟ କିଛି କିଛି ଜିନିଷ ନେଇ ଆସି ଥାଉ